ଓଡ଼ିଶାର ପୁରୀ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପାଇଁ ପ୍ରସିଦ୍ଧ ଏହା ଏକ ବିଶେଷ ଭାବେ ପର୍ଯ୍ୟଟନସ୍ଥଳୀ ମଧ୍ୟ ପୁରୀର ସମୁଦ୍ର ଏକ ବିଶେଷ ପର୍ଯ୍ୟଟନସ୍ଥଳୀ ପୁରୀକୁ ବହୁତ ଦୂରଦୂରାନ୍ତରୁ ଲୋକମାନେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ ନିମନ୍ତେ ଆସିଥାନ୍ତି ଏଠାରେ ରଥଯାତ୍ରା ବିଶ୍ୱର ସବୁଠୁ ପ୍ରସିଦ୍ଧ ଯାତ୍ରା ବୋଲି କୁହାଯାଇଥାଏ ଏଠିକୁ ଲୋକମାନେ ପ୍ରଭୁଙ୍କ ଦର୍ଶନ ବିଶେଷ ଭାବରେ ରଥଯାତ୍ରା ଦିନ ଆସିଥାନ୍ତି ରଥଯାତ୍ରା ଦିନ ଦର୍ଶନ କରିବା ପାଇଁ ଆସିଥାନ୍ତି ସେହିପରି ଭାବରେ ଉତ୍ତରପ୍ରଦେଶର ତାଜମହଲ ଯାହାକି ଆଗ୍ରାରେ ଅବସ୍ଥିତ ତାଜମହଲ ମଧ୍ୟ ଏକ ବିଶେଷ ପର୍ଯ୍ୟଟନସ୍ଥଳୀ ଲୋକଙ୍କ ଚିତ୍ତାକର୍ଷ କରିଥାଏ ତାଜମହଲ ଯେଉଁଟା କି ଶାହାଜାହାନ ତାଙ୍କ ଚଉଦତମ ସ୍ତ୍ରୀ ମୁମତାଜଙ୍କ ପାଇଁ କରିଥିଲେ ସେହିପରି ଭାବରେ ତାମିଲନାଡ଼ୁରେ ପଦ୍ମନାଭସ୍ୱାମୀ ମନ୍ଦିର ମଧ୍ୟ ଏକ ବିଶେଷ ହିନ୍ଦୁ ଆକର୍ଷଣ ହିନ୍ଦୁ ବିଷ୍ଣୁ ପୀଠ ଏବଂ ଏକ ବିଶେଷ ଆକର୍ଷଣ ସ୍ଥଳୀ ମଧ୍ୟ କୋଲକାତାର ଭିକ୍ଟୋରିଆ ମେମୋରିଆଲ୍ ମଧ୍ୟ ଏକ ବିଶେଷ ଆକର୍ଷଣସ୍ଥଳୀ ପଞ୍ଜାବର ସ୍ୱର୍ଣ୍ଣମନ୍ଦିର ଶିଖମାନଙ୍କ ଧର୍ମ ଶିଖ ଧର୍ମଲମ୍ବି ମାନଙ୍କର ଏକ ସ୍ୱତନ୍ତ୍ର ମନ୍ଦିର ଯାହାକି ବାହାର ପର୍ଯ୍ୟଟନ ବାହାର ପର୍ଯ୍ୟଟକ ମାନଙ୍କୁ ବିଶେଷ ଭାବରେ ଆକୃଷିତ କରିଥାଏ ଏବଂ ସେହିପରି ଭାବରେ ତାମିଲନାଡ଼ୁର ପଦ୍ମନାଭସ୍ୱାମୀ ଏବଂ ଉଜ୍ଜୈନର କାମାକ୍ଷାପୀଠ ଏହିପରି ଭାବରେ ବହୁତ ହିନ୍ଦୁଧର୍ମପୀଠ ଯେଉଁଗୁଡ଼ିକ ହିନ୍ଦୁ ଓ ମାନଙ୍କ ହିନ୍ଦୁମାନଙ୍କୁ ଏବଂ ବାହାର ପର୍ଯ୍ୟଟକମାନଙ୍କୁ ବିଶେଷ ଭାବରେ ଆକର୍ଷିତ କରିଥାଏ ଆଉ ସେମାନଙ୍କୁ ଟାଣି ଆଣିଥାଏ ତା'ର ସ୍ୱତନ୍ତ୍ରତା ପାଇଁ